ଆମ ଗାଁ ରେ ଜଳ ସେଚନର ବହୁତ ଅସୁବିଧା ଅଛି ଏଠାରେ ସ୍ଥିତି ବହୁତ ଖରାପ ଆମର ଏଇଠି ସକାଳେ ଦୁଇ ଘଣ୍ଟା ପାଣି ଦିଅନ୍ତି ଦୁଇ ଘଣ୍ଟା ଭିତରେ ଲୋକ ଯେତିକି ପାଣି ଆଣିବା କଥା ଆଣନ୍ତି ନହେଲେ ଫୁଣି ଚାରି ଟା ବେଳକୁ ଆଉ ଥରେ ପାଣି ଦିଏ ଦୁଇ ଘଣ୍ଟା ସନ୍ଧ୍ୟା ହେଲେ ଦୁଇ ଘଣ୍ଟା ପାଣି ଦିଏ ଆ ଯେଉଁ ଲୋକ ନ ଆଣିଥାନ୍ତି ସେ ଯାଆନ୍ତି ସନ୍ଧ୍ୟା ବେଳେ ଆଣିବା ପାଇଁ ଆଉ ଆମର ଏଇଠି ଆଉ ଯେଉଁଠି ପାଣି ଆଉ ଯେଉଁଠି କୂଅ ଖୋଳିଲେ ହେଠି ଲୁଣି ପାଣି ବାହାରେ ଆଉ ଜ ଜମିରେ ଭଲ ଫସଲ ଫସଲ ସେ ଭଲ ହୁଏ ସେତେବି ଭଲ ହୁଏନି ପାଣି ଅସୁବିଧା ଥିବାରୁ ଆମର ଏତେ ବି ଭଲ ଫସଲ ହୁଏନି ଯଦି ଭଲ ଯଦି ଆମର କୂଅ ଟ୍ୟୁବ୍ୱେଲର ସୁବିଧା କରାଯାଏ ତାହେଲେ ଆମର ଫସଲ ବହୁତ ଭଲ ହୁଅନ୍ତା ଯଦି ଆମର ସେ ସବୁ କିଛି ସୁବିଧା ହୁଏ ତାହେଲେ ଆମର ଫସଲ ସୁବିଧା ହୁଅନ୍ତା